ହ୍ୟାଲୋ ହଁ ଆରେ କବିତା ଆଉ କାଲି ଟିକିଏ ଆମର କାମ ଥିଲା ଘରେ ଯେଉଁ ଅଛି ତ ବ୍ରତଘର ପୁଅର ଆଉ ତୁ ଜାଣିଛୁ ତ ହଁ ଆଉ କାଲି ଆମେ ଆଉ ଜଣଙ୍କୁ କହିଥିଲୁ ତ ଆସିବ ବୋଲି ଏକୁଟିଆ ତ କରିପାରିବୁନି ବୋଲି ଭାବୁଥିଲି ଟିକିଏ ଆଉ ଜଣେ ଆସିବ ବୋଲି କହିଥିଲି ଆଉ ତୁ ତ ପଳାଉଛୁ ତୋର ଦଶଟାବେଳକୁ କାମ ସାରିକି ଆଉ ସିଏ ଟିକିଏ ତାଙ୍କର ପ୍ରୋବ୍ଲେମ୍ ହେଲା ଆଉ ସିଏ ଆସିପାରିବେନି ଆଉ ତୁ କାଲି ଟିକିଏ ଅଧିକ ସମୟ ରହିକି କାମ କରିଦେବୁ ଆଉ କାଲି ଆଉ ତୁ ସବୁଦିନ କରୁଛୁ ଦଶଟାବେଳେ ଯାଉଛୁ କାଲି ଯିବୁ ଟିକିଏ ରହିବୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ କ'ଣ ନା ନା ଶୁଣୁ ତୁ ଗୋଟେ କଥା କର ତୁ ଅଧିକ ତୋତେ ମୁଁ ଖର୍ଚ୍ଚ ଦେବି ମୁଁ କ'ଣ ତତେ ଖାଲି କହୁଛି କି ତୋତେ ମୁଁ ଖର୍ଚ୍ଚ ପାଞ୍ଚ ଶହ ଟଙ୍କା ନେବୁ ଆଉ କ'ଣ କାଲି ଟିକିଏ ଆମର ଅଛି ତ ସିଏ ଆସିବାର ଥିଲା ଆସିବନି ଆରେ ତ ଏତେ ଲୋକ ଆସିବେ ଜାଣିଛ ଦଶଟା ପର୍ଯ୍ୟନ୍ତ ତୁ ସିନା କରିବୁ ତାପରେ ଟିକିଏ କାମ ରହିବ ତ ଆଉ ନ ଆସିନି ହେବନି କାଲି ଆମେ କ'ଣ ଏରା ସବୁ କରିପାରିବୁ କି କାମ ଏତେ କେତେ କ'ଣ କାମ ତ ଜାଣିଥିବୁ ଆଉ ତୁ ଟିକିଏ ରହ ଯାଆନି ଆଉ କ'ଣ କରିବା ନା ନା ତୁ ବୁଝିକି କହିବୁନି ନୁହେଁ ମୋତେ କହ ତୁ ନିହାତି ରହିବୁ କାହିଁ ନା ତୁ ନହେଲେ ଆଉ କାହାକୁ ଏଇନା ଲାଷ୍ଟରେ ଆଉ କାହାକୁ କହିହେବକି ଯଦି କହୁଛୁ ତା'ହେନେ ଦେମି ହଜାର ଟଙ୍କା ନେବୁ ଆଉ କ'ଣ ନିଜ ଘର କାମଟା ତୁ ଏତେ କ'ଣ ଇଏ ହେଉଛୁ ମ ନା ନା ତୁ ଆରେ କାଲି ଶୁଣୁ କାଲି ଆମ ଘରେ ପୂଜାଟା ଅଛି ତୁ ରହିବୁ ଆଉ କ'ଣ ଭୋଜିଭାତ ହେବ ଖିଆପିଆ ହେବ ଆଉ ତୋ ପୁଅକୁ ଝିଅକୁ ଧରିକି ପଳାଇଆସିବୁ ଆଉ ସେମାନେ ଛୁଆ ଦୁଇଟା ଏଇଠି ରହିଲେ ଆଉ କଣ କିଛି ଅସୁବିଧା ନାହିଁ ତାଙ୍କୁ ଧରି ପଳାଇଆସିବୁ ଏଠି ସବୁ କେତେ ହେବ ପୂଜାପର୍ବ ଭୋଜିଭାତ ସବୁ ଆଉ ତୋ ପୁଅ ଝିଅ ଦୁଇ ଜଣଙ୍କୁ ଧରିକି ପଳାଇଆସିବୁ ସେମାନେ ଏଠି ରହିବେ ଖାଇବେ ପିଇବେ ଏକାଥରେ ରାତିବେଳକୁ ଯିବ ଆଉ କ'ଣ ହଁ ହଁ ସେଇଆ କାମଟା ଆମର କାଲି ମାଡ଼ ଖାଇଯିବ ନା ଆଉ ତୁ ନ ଆସିଲେ ଆଉ ହଉ ତୁ ନିହାତି କାଲି ଶୁଣୁ କାଲି ତୋର ସେ କାମଟାକୁ କ୍ୟାନ୍ସଲ୍ କରିକି ଆସିବୁ କହିଦେଇଥା ଫୋନ୍ କରିକି ସାଙ୍ଗେ ସାଙ୍ଗେ